ଆଜ୍ଞା ଆପଣ ନମସ୍କାର ଆଜ୍ଞା ଆପଣଙ୍କ ପାଖରେ କାଠ ର ସବୁ ଜିନିଷ ପତ୍ର ଅଛି ନା ଫର୍ଣ୍ଣିଚର୍ ଖଟ ଏସବୁ ଆଜ୍ଞା ମୋର କିଛି ସାମାନ ଦରକାର ଥିଲା ତ ଆପଣଙ୍କୁ ଅର୍ଡ଼ର୍ ଦେଲେ କରିଦେବେ ନା ଆପଣଙ୍କ ପାଖରେ ରେଡ଼ିମେଡ଼ ଅଛି ସବୁ ଅଚ୍ଛା ମୁଁ ଯଦି ଆପଣଙ୍କୁ ଡିଜାଇନ୍ ଦେବି ସେଇ ଟାଇପ୍ ର ଆପଣ କରିପାରିବେ ହୁଁ ଏକଚୌଲି ମୋର ଖଟ ଟା ମାନେ ଏବେ ଆମେ ତିନିଜଣ ଖଟ ରେ ଏଇଟା ଦୁଇଜଣଙ୍କ ବେଡ଼୍ ତ ତ ଖଟ ଛୋଟ ହେଇଯାଇଛି ମୋତେ ଗୋଟେ ବକ୍ସବାଲା ବେଡ଼୍ ଦରକାର ବଡ଼ ସାଇଜ୍ ର ହେଇପାରିବ ହଁ ତ ମୁଁ ଆପଣଙ୍କୁ ଡିଜାଇନ୍ ପଠେଇଦେବି ଏକ୍ସାଟ୍ ସେମ୍ ଟୁ ସେମ୍ ସେମିତି କରିଦେବେ

ଶୁଣନ୍ତୁ ମୋର ବକ୍ସ ସିଷ୍ଟମ୍ ପଲଙ୍କ କରିବେ କେମିତି କହିଲେ ମୋର ମାନେ ଡ୍ରୟର୍ ସିଷ୍ଟମ୍ ଥିବ ମାନେ ଏମିତି ମାନେ ଯୋଉ ପଟା କାଢ଼ିକି ସାମାନ ରଖିବା ସେମିତି ସିଷ୍ଟମ୍ କିନ୍ତୁ କରିବେନି ମାନେ ଆପଣ ଏମିତି କରିଦେବେ ଡ୍ରୟର୍ ଭଳିଆ ଯେମିତିକି ଟାଣିଲେ ବାହାରି ପଡ଼ିବ ମାନେ ସେମିତି କଲେ କଣ ଆପଣଙ୍କର ସୁବିଧା ହେଉଛି ଜିନିଷପତ୍ର କାଢ଼ିବା ପାଇଁ ଆଉ ଆପଣ ଯଦି ସେଇ ପଟା କାଢ଼ିବେ ବେଡ଼୍ ଉପରେ ସବୁ ଜିନିଷ ହଟେଇକି ତାପରେ ସାମାନ କାଢ଼ିବେ ତ ମୋତେ ଭାରି ବିରକ୍ତ ଯଦି ଆପଣ କରିପାରିବେ ସେମିତି ଟା ତ ମୋତେ ଟିକେ ସୁବିଧା ହୋଇଥାନ୍ତା ଆଉ ପଇସା ପତ୍ର ଟେନସନ୍ ନାହିଁ ଯେ ମାନେ ନିଜକୁ ସାଟିସ୍ପେକ୍ସନ୍ ଲାଗିଲା ଭଳିଆ ମାନେ କରିବାର ଅଛି ଆଉ ମୋର ଏକଚୌଲି ଡାଇନିଙ୍ଗ ରେ ଆପଣଙ୍କର କେତେଟା ଚେୟାର୍ ଆସିବ ମୋର ଗୋଟେ ଡାଇନିଙ୍ଗ ସେଟ୍ ବି କରିବାର ଅଛି ଆପଣ ହଁ ଠିକ୍ ଅଛି ମୋତେ ନାଇଁ ମାନେ ମୋତେ ରାଉଣ୍ଡ ହିଁ ଦରକାର ଟିକେ ବଡ଼ ଦରକାର କିନ୍ତୁ ମୋତେ ଚାରିଟା ନାହିଁ ପାଞ୍ଚଟା ଟେବୁଲ୍ ମାନେ ଆଡ଼ଜେଷ୍ଟ କରିଦେଇ ପାରିବେ ସେମିତି ଟିକେ ବଡ଼ କରିକି ହେଇପାରିବ ହଁ ଠିକ୍ ଅଛି ହେଲେ ମୁଁ ଆପଣଙ୍କୁ କେମିତି ଟାଇପ୍ ର ଡିଜାଇନ୍ ସବୁ ଦରକାର ମୁଁ ଆପଣଙ୍କୁ ଫୋନ୍ ପେ ମାନେ ସରି ୱାଟସ୍ଅପ୍ ରେ ପଠେଇ ଦେବି ଆପଣଙ୍କୁ ବୁଝିଲେ କାଠ ର କଣ୍ଢେଇ ବି କରୁଛନ୍ତି ଆପଣ ଆଉ ଶୁଣନ୍ତୁ ଆପଣଙ୍କ ପାଖରେ ଯେହେତୁ ସବୁ ପ୍ରକାର ଜିନିଷ ଅଛି ତ ମୁଁ ଭାବୁଛି ମୁଁ ଆଉ କାହିଁକି ରେଡ଼ିମେଡ଼ କିଣିବି ତ ମାନେ ସବୁ ସେଟ୍ ମୁଁ ଆପଣଙ୍କ ପାଖରୁ ନେବି ଭାବୁଛି ଆପଣ ଡ୍ରେସିଙ୍ଗ ଆଇନା ଟେ ମୋତେ ଗୋଟେ କରିଦେବେ ମୋର ମାନେ ବେଶୀ ଇଚ୍ଛା କାଠର ଗୋଟେ ଡ୍ରେସିଙ୍ଗ ଆଇନା କରିବି ସେ ରେଡ଼ିମେଡ଼ ଟା ମୋତେ ଭଲ ଲାଗୁନି ଆଉ ଆଉ ଗୋଟେ କଥା ମୁଁ ତ ଅନଲାଇନ୍ ରୁ ସର୍ଚ୍ଚ କରି ଆପଣଙ୍କୁ ସବୁ ଡିଜାଇନ୍ ଯାକ ପଠେଇବି ଆପଣ ଗୋଟେ କାମ କରନ୍ତୁ ଆପଣଙ୍କ ପାଖରେ କେମିତି କ୍ୟାଟ୍ଲଗ୍ରେ କେମିତି ଡିଜାଇନ୍ ଅଛି ମୋତେ ଟିକେ ସେଇଟା ପଠେଇ ଦିଅନ୍ତୁ ୱାଟସ୍ଅପ୍ ରେ ମୁଁ ଦେଖିବି ତା ଭିତରୁ ଯଦି ମୋତେ ପସନ୍ଦ ହେଲା ତ ମୁଁ ସେଇଠୁ ଅର୍ଡ଼ର୍ କରିବି ଆଚ୍ଛା ଆପଣଙ୍କ ଦୋକାନ ଟା ଖୋଲା ରହୁଛି ନା ସନ୍ଧ୍ୟାବେଳେ ଠିକ୍ ଅଛି ତ କାଲି ମୁଁ ଯିବି ଆପଣଙ୍କୁ ଦୋକାନ ରେ ଯିବି ଦେଖିକି ଆସିବି ତାପରେ ଅର୍ଡ଼ର୍ ଦେଇକି ଆସିବି ଆପଣଙ୍କୁ ଆଉ ହଉ ଠିକ୍ ଅଛି ରହିଲି ହେଲା ନମସ୍କାର